ହ୍ୟାଲୋ ମୁଁ ଗାଡ଼ିବାଲା କହୁଥିଲି ଗୋଟେ ଭଡ଼ା ନେବି ହଁ ମୋ ଘର ଅଁଳାପଲ୍ଲୀ ଏ ପୁରୀ କୋଣାର୍କ ତିନି ଚାରିଟା ଜାଗା ଟିକିଏ ବୁଲିକି ଆସିବା ଆଉ ଆମେ ପାଞ୍ଚ ଜଣ

କାର୍ ନେଲେ ଭଲ ହୁଅନ୍ତା ହଁ ହଉ କେତେ ପଡ଼ିବ ଆଜ୍ଞା ଏଇ ପୁରୀ କୋଣାର୍କ ଚନ୍ଦ୍ରଭାଗା ସେଇପଟ ଲାଇନ୍ ତିନି ଚାରଟା ଜାଗା ଯିବୁ ଆଉ ହଁ ହଁ ହଁ ହଁ ଆଠ ହଜାର ନାଇଁ ମ ଆଉ ଟିକିଏ କମ୍ କରନ୍ତୁ

ପୁରୀ ସେ ପୁରୀରେ ଜଗନ୍ନାଥ ମନ୍ଦିର ଆଉ ସ୍ୱର୍ଗଦ୍ଵାର ନୀଳାଦ୍ରୀ ପୋଖରୀ ଚାରିଆଡ଼େ ଟିକିଏ ବୁଲାବୁଲି କରିବା ଆଉ ଯାହା ଅଛି ପୁରୀରେ ଆଉ ନା ନା ପିକ୍ନିକ୍ ଫିକ୍ନିକ୍ ରଖିନୁ ନାଇଁ ନାଇଁ ହଁ ହଁ ସକାଳ ସାତରୁ ବାହାରିବୁ ଆଉ

ହଁ ହଁ ଆଜ୍ଞା ହଁ ହଁ ହଁ ହଁ ହଁ

ହଁ ହଁ ଆଜି ତ ଉଣେଇଶ ତାରିଖ ହେଲା କାଲି କୋଡ଼ିଏ ତାରିଖରେ ଏଇ ଭୋର ତିନିଟାରୁ ବାହାରିବୁ ଆଉ